ଯେତେବେଳେ ମଣିଷଟି କିଛି ପାଇଥାଏ ତ ସେତେବେଳେ ସେ ବହୁତ ନିଜକୁ ଖୁସି ମାନିଥାଏ ବା ଗର୍ବିତ ମନେ କରିଥାଏ ତ ସେଥିମଧ୍ୟରୁ ମୁଁ ଅନ୍ୟତମ

ଯାହାଦ୍ୱାରା ଆମେ କିଛି କରିକି ଦେଖେଇ ପାରିଲୁ ଯେ ନାହିଁ ଆମେ କିଛି କରିଛୁ ଯାହା ଦ୍ୱାରା ଅନ୍ୟମାନେ ଉପକୃତ ହେଉଛନ୍ତି ଏ ନିଜର ଫାଇଦା ଉଠେଇ ପାରୁଛନ୍ତି ଏହା ଶୁଣିକି ଆମକୁ ଗର୍ବ ଅନୁଭବ କରେ ଆଉ ମଧ୍ୟ ନିଜକୁ ସବୁଠୁ ବଡ଼ କଥା ହେଉଛି ଯେ ମୁଁ ନିଜକୁ ଗର୍ବ ଅନୁଭବ ଏଇଥିପାଇଁ କରେ କି ମୋ ବାପା ମୋ ପାଇଁକା ଗର୍ବ ଅନୁଭବ କରନ୍ତି ଯାହା ଦ୍ୱାରା